ହଁ ହ୍ୟାଲୋ ଇଟା ନିଶା ହୋଟେଲ୍କେ ଲାଗିଚେ ତ ଫଟାମଣ୍ଡାରୁ ହରି ସାହୁ ମୁଇଁ କହୁଥିଲି ଯେ ଆପଣ୍ କେଭେ ଦୁକାନ୍ ଖୁଲିଚନ୍ ଯେ ଦୁକାନ୍ର ପରାମର୍ଶ କିଛି କେବେ କେବେ ଖୋଲିଚନ୍ ତ ଆମେ ତ କିଛି ଜାଣ୍ବାର୍ ନାଇଁ ନୂଆ ହେଇକିରି ଖୁଲିଚନ୍ ଆପଣ୍ ତ ସେ ବିଷୟରେ ଆମେ କିଛି ସାମାନ୍ ଥୁଡ଼େ ଆପଣ୍କୁ ମାଗ୍ବାର୍ ଲାଗି ଇଟା ଚାହୁଁଚୁଁ ଯେ ଆମର୍ ଗୁଟେ ଅଛେ ପିଠା ଖୁଆନିଟେ ଅଛେ ସେ ଜାଗାରେ ଆମ୍କୁ ମିଠା ବହୁତ୍ ଦର୍କାର୍ କରୁଚେ ଆଉ ଭାତ ଡାଲି ତର୍କାରୀ ବି ସୁଦ୍ଧା ସବୁ ଦର୍କାର୍ କରୁଚେ ଆପଣ୍ ଆନି ଦେଇପାର୍ବେ ତ ରାତିର୍ ଦିବସର୍ ବାର ବଜେକେ ଆସ୍ବେ ତ ଆଜ୍ଞା ଏଁ ଆପଣ କେତେ କେତେ କାଣା କାଣା ଲଗେଇଛନ୍ ରେଟ୍ ଫେଟ୍ ଟିକେ କହେବେ ତ ହେଁ ସେ ବିଷୟରେ ଆପଣ୍କୁ ମୁଇଁ କହୁଚେଁ